ଆମ ଓଡ଼ିଆ ସଂସ୍କୃତି ଆଉ ପରମ୍ପରା ଅନୁସାରେ ଆମର ବାର ମାସରେ ତେର ପର୍ବ ହୋଇଥାଏ ସେଥିରେ ବିଭିନ୍ନ ପ୍ରକାର ପିଠା ମଧ୍ୟ ହୋଇଥାଏ ଯେପରିକି ରଜ ସେଥିରେ ଆମର ଇଟିଲି ପୋଡ଼ପିଠା କେହି କେହି ଅଲଗା ଅଲଗା ପିଠା ମଧ୍ୟ କରିଥାନ୍ତି ସେଥିରେ ଆମର ଆଇଁଷ ମଧ୍ୟ ରୋଷେଇ ହୋଇଥାଏ କିଏ କିଏ ଚିକେନ ମାଛ ଏହିସବୁ ରୋଷେଇ କରିଥାନ୍ତି ଆମେ ସାଙ୍ଗସାଥି ଡାକି ରଜ ପର୍ବ ଭଲରେ ପାଳନ କରିଥାଉ ସେଥିରେ ଆମର ପ୍ରଥମାଷ୍ଟମୀ ମଧ୍ୟ ଯାଉଛି ପ୍ରଥମାଷ୍ଟମୀରେ ଆମେ ପିଠା କରିଥାଉ ହଳଦୀ ପତ୍ରରେ ପିଠା କରିଥାଉ ସେଥିରେ ବଡ଼ ପରୁହାଁ ପିଲାମାନେ ନିଜର ନୂଆ ଡ୍ରେସ୍ ପିନ୍ଧି ଏହି ପର୍ବଟି କରିଥାନ୍ତି ଆମର ଅଲଗା ପର୍ବ ମଧ୍ୟ ରହିଛି ସେଥିରେ ଦଶହରା ଯେପରିକି ସେଥିରେ ବିଭିନ୍ନ ପ୍ରକାର ମିଠା ମଧ୍ୟ ହୋଇଥାଏ ପିଠା ମଧ୍ୟ ହୋଇଥାଏ ଆମର କିଛି ଜିନିଷ ରଖି ଆମେ ତାକୁ ସଜରେ ବସାଇ ସେଠାରେ ପିଠା ମଧ୍ୟ ପୂଜା କରିଥାଉ କିଛି କିଛି ଓଷାରେ ମଧ୍ୟ ଆମର ଆଇଁଷ ରୋଷେଇ ହୋଇଥାଏ ଅଲଗା କିଛି ପର୍ବପର୍ବାଣିରେ ଆମର ବିଭିନ୍ନ ପ୍ରକାର ରୋଷେଇ ହୋଇଥାଏ କିନ୍ତୁ ଆଇଁଷକୁ ଛାଡ଼ି ସାଧାରେ ମଧ୍ୟ କରିଥାଉ ଆମର ବହୁତ ପ୍ରକାର ଓଷା ପ୍ରତ ମଧ୍ୟ ରହିଛି ସେଥିରେ ଆମର ପିଠା ଖିରୀ ପୁରୀ ଏହିପରି ରୋଷେଇ ହୋଇଥାଏ